ହଁ କିଏ କହୁଥିଲେ ହଁ କୋଉ ଦିନ ଦରକାର କହୁନା

ସବୁ ତ ଅଛି ଆମ ପାଖରେ ହଁ ହଁ ସବୁ ଆଭେଲେବୁଲ୍ ମିଳିବ ହଁ ସବୁ ସବୁ ଗ୍ରୋସରୀଠୁ ଧରିକି ଖଲି ଫଲି ସବୁ ମିଳିବ

ହଁ ସବୁ ମିଳିବ ହଁ ସବୁ ରେଟ୍ ଅଛି ତା'ର କ'ଣ କ'ଣ ଦରକାର ତୁମେ କହିଲେ ମୁଁ ସିନା ରେଟ୍ ପକାଇବିନା ଆଉ ହଁ କମ୍ ରେଟ୍ରେ ଦେବି ଯେ କ'ଣ କ'ଣ ଦରକାର କହୁନ ହଁ ମୁଁ କ'ଣ ଦେବାକୁ ମନା କରୁଛି ତୁମର ଜିନିଷ କ'ଣ ଯିବ କହିଲେ ସିନା ମୁଁ ସେହି ଅନୁସାରେ ରେଟ୍ କହିବି ଚିଠା କ'ଣ କରିବ ତେଲ ହଁ ଚାଳିଶ ଟଙ୍କା ଅଛି ଶହେ ପଇଁଚାଳିଶ ବି ଅଛି ଏମିତି ସବୁ ରେଟ୍ ଅଛି ଆଉ ଅଧିକା ରେଟ୍ବାଲା ବି ଅଛି ଯେଉଁଟା ତୁମର ଦରକାର ଯେଉଁଟା ସେଇଟା କହିବେ ହଁ ଅଛି ଅଟା ଅଛି

ବସ୍ତା ନେଲେ ନେବ ଆଉ କ'ଣ ରେଟ୍ ଯାହା ଅଛି ତୁମକୁ ଠିକ୍ ରେଟ୍ରେ ଦିଆହେବ ଆଉ କ'ଣ କ'ଣ କ'ଣ ଦରକାର ଖାଲି କୁହ ହଁ ଆପଣ ଲିଷ୍ଟ୍ କରି ପଠାଇ ଦିଅନ୍ତୁ ମୁଁ ପହଞ୍ଚିବି ଠିକ୍ ଟାଇମ୍ରେ ଆପଣ ଲିଷ୍ଟ୍ଟା ପହଞ୍ଚିବାରଅଛି ପୁଣି ପ୍ୟାକ୍ କରିବୁ ନା ହ୍ୟାଲୋ ମୁଁ ପୁଣି ପ୍ୟାକ୍ କରିବିନା ମୋର ସମୟ ଦରକାର ନାଇଁ ନାଇଁ ଦୁଇ ଦିନ ଆଗରୁ କହିବାକୁ ପଡ଼ିବ ଆପଣ କେତେ ଲୋକଙ୍କ ପାଇଁ ରୋଷେଇ ହେବ ତିନି ଚାରିଶହ ଆଚ୍ଛା କ'ଣ ଆପଣଙ୍କର ଆଇଟମ୍ଟା କ'ଣ ହେବ କହୁନାହାନ୍ତି କ'ଣ କ'ଣ ଆଇଟମ୍ କରିବେ ଆଚ୍ଛା ଆଚ୍ଛା ଆପଣ ଯେଉଁ ଆପଣଙ୍କର ଯେଉଁ ପୂଜାରୀ ରୋଷେଇ କରିବ ତାଙ୍କଠୁ ଲିଷ୍ଟ୍ଟା ଆଣିକି ମୋ ପାଖକୁ ହ୍ଵାଟ୍ସପ୍ରେ ପଠାଇଦେବେ ହ୍ଵାଟ୍ସପ୍ରେ ପଠାଇବେ ନହେଲେ ଡାଇରେକ୍ଟ ଆସିକି ଦେଇଯିବେ ଆଉ ହଁ ହଉ ରଖ